ହଁ ଏମିତିଗୁଡ଼ିଏ ବହୁତ ଆସନ ଅଛି ସେ ଆସନ ହେଲା ବକ୍ରାସନ ପଦ୍ମାସନ ଆଉ ଗୋଟିଏ ହେଉଛି ଧନୁରାସନ ଗୋଟେ ହେଉଛି ଭୂଚଉଆସନ ଆଉ ଗୋଟିଏ ହେଉଛି ହାଲାସନ ଉସ୍ରଆସନ ଆଉ ଗୋଟିଏ ହେଉଛି ମର୍ଗାଆସନ ଶବାସନ ଏଇସବୁ ଆସନ ଗୁଡ଼ିକ କଲେ ନିଜ ମନକୁ ଶାନ୍ତିଲାଗେ ନିଜକୁ ବି ଶାନ୍ତିଲାଗେ ଆଉ ଦେହ ବି ସୁସ୍ଥ ରହେ ଆଉ ଶାନ୍ତି ଅନୁଭବ ହୁଏ ଆଉ ଶରୀର ଯେଉଁ ଫୁର୍ତ୍ତି ରହେ ନିଜ ମନକୁ ହାଲକା ଲାଗେ ତୁମକୁ ଗୋଟେ କୌଣସି କାମ କରିବାକୁ ଇଚ୍ଛା ନଥିଲେ ବି ତୁମେ ଏ ଆସନ କରିସାରିଲାପରେ ନିଜକୁ ଏମିତି ଲାଗେ କି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ମୁକ୍ତ ସମସ୍ତ ଚିନ୍ତାରୁ ବି ମୁକ୍ତି ଲାଗେ ଏଇଭଳିଆ ସବୁ ଆସନଗୁଡ଼ିକ କଲେ ଏଇଭଳିଆ ସବୁ ଜିନିଷ ଲାଗେ ଆ ତା'ପରେ ତୁମେ ବି ଯେତେ ବି ମାନେ ଗୋଟେ ଚିନ୍ତାରେ ଥାଅ କି ଯେ କୌଣସି ଅନ୍ୟ କୌଣସି କାରଣରେ ଥାଅ ତୁମକୁ ଏ ଆସନଗୁଡ଼ିକ କରିସାରିବା ପରେ ଲାଗିବ ମୁଁ ଦୁନିଆରେ ସବୁଠୁ ମାନେ ଚିନ୍ତାମୁକ୍ତ ଲୋକ ଆଉ ଚିନ୍ତା ଶୂନ୍ୟ ଲୋକ ଏଇଭଳିଆ ସବୁ ଲାଗେ ଯେଉଁ ଆସନଟି କରିସାରିଲାପରେ ଯେହେତୁ ଏସବୁ ନିଜକୁ ଅନୁଭବ ହୁଏ ତେଣୁକରି ମୁଁ ପ୍ରାୟ ସବୁଦିନ ସକାଳେ ଆଉ ସନ୍ଧ୍ୟାରେ ଏହି ଆସନଗୁଡ଼ିକ ସବୁ କରିଥାଏ